ମୁଁ ଫ୍ଲିପକାର୍ଟରୁ ଏକ ଡ୍ରେସ ଅର୍ଡ଼ର କରିଥିଲି ଏହା ଦଶଦିନ ପୂର୍ବରୁ ମୁଁ କରିଥିଲି ଫ୍ଲିପକାର୍ଟ ମୋତେ ତିନିଦିନ ପରେ ଅର୍ଡ଼ର ପହଞ୍ଚେଇ ଥିଲା କୋରିଅର ଦ୍ୱାରା ଡେଲିଭରି ବୟ ମୋତେ ଆସିକି ଦେଇକି ଯାଇଥିଲା ଏବଂ ମୋ ଠାରୁ ପଇସା ନେଇଥିଲା ପ୍ୟାକିଙ୍ଗ ବହୁତ ଫ୍ଲିପକାର୍ଟର ଭଲ ଥାଏ ତା ଭିତରେ ମୋ ଟିସାର୍ଟ ଟା ବହୁତ ଭଲସେ ପ୍ୟାକିଙ୍ଗ ହୋଇକି ଥିଲା ଫିଟିଙ୍ଗ ଟିସାର୍ଟର ମତେ ଭଲ ହୋଇଥିଲା ଡ୍ରେସର କଲର ପିଙ୍କ୍ ଥିଲା ଏହାର କପଡ଼ା ବହୁତ ଭଲ ଥିଲା ଫ୍ଲିପକାର୍ଟ ରୁ ଆମେ ଯେତେବେଳେ ବି ଡ୍ରେସ କିଣୁ ଫ୍ଲିପକାର୍ଟ ଭଲ ଥାଏ ମୋ ସାଙ୍ଗମାନେ ଯେତେବେଳେ ମୁଁ ତାଙ୍କ ସାଥିରେ ବାହାରକୁ ଯାଏ ଟିସାର୍ଟ ଟା ପିନ୍ଧି ସେମାନେ ମୋତେ ପଚାରନ୍ତି ଟିସାର୍ଟ କେଉଁଠୁ କିଣିଛୁ ମୁଁ ଯେତେବେଳେ କୁହେ ସେମାନଙ୍କୁ ମୁଁ ଏଇଟା ଫ୍ଲିପକାର୍ଟରୁ କିଣିଛି ସେମାନେ କୁହନ୍ତି ଫ୍ଲିପକାର୍ଟରୁ ଡ୍ରେସ ବହୁତ ଖରାପ ଥାଏ କିନ୍ତୁ ସେମାନେ ଟିସାର୍ଟ ଦେଖିକି ବିଶ୍ୱାସ କରିପାରନ୍ତି ନାହିଁ ଏବଂ ସେମାନେ ବି କୁହନ୍ତି ଯେ ଆମେ ବି ଏବେ ଡ୍ରେସ ଫ୍ଲିପକାର୍ଟରୁ କିଣିବୁ ଏବଂ ଏହା ଖରାଦିନ ପାଇଁ ବି ବହୁତ ଭଲ